ହଁ ପ୍ରେସରକୁକରରେ ରୋଷେଇ କରିବାରେ ଏତିକି ସୁବିଧା ଅଛି ଯେ ସେଥିରେ ଟିକେ ଶୀଘ୍ର ରୋଷେଇ ହେଇଯାଏ ଡାଲି କର ତରକାରୀ କର ଯେ କୌଣସି ସିଝାସିଝି କରିବ ସେଥିରେ ଶୀଘ୍ର ହେଇଯିବ କିନ୍ତୁ ଆମେ କରେଇରେ କି ହାଣ୍ଡିରେ ଯଦି କରିବା ସ ସମୟ ଲାଗିବ ଆଉ ଇଣ୍ଡକ୍ସନରେ ରୋଷେଇ କଲେ ଇଣ୍ଡକ୍ସନ୍ ପାଇଁ ସ୍ୱତନ୍ତ୍ର ତା'ର ବାସନ ତା'ର ପ୍ରେସର୍ କଡ଼େଇ ସବୁ ଅଲଗା କିଣିବାକୁ ପଡ଼ିବ ଯେଉଁଟା ଇଣ୍ଡକ୍ସନରେ ବସି ପାରିବ ତା ପଛ ତା'ର ଗୋଟେ ଅଲଗା ଷ୍ଟାଇଲ୍ ତା ପଛରେ ଥିବ ସେଇଟା ବସିଲେ ସେଥିରେ କରିବାକୁ ସୁବିଧା ହେବ ସେଇଟା ଯଦି ତୁମେ ରୋଷେଇ କଲ ତା'ର ହିଁ ଅଲଗା ବାସନ କିଣିବାକୁ ପଡ଼ିବ ଇଣ୍ଡକ୍ସନ୍ କଲେ ସେଇଟା ଆମର ଇଲେକ୍ଟ୍ରି ଦ୍ଵାରା ହେବ ଇଣ୍ଡକ୍ସନରେ କରିବାକୁ ପଡ଼ିବ ଆଉ ଷ୍ଟୋଭରେ କଲେ କିରୋସିନ ରେ ତା'କୁ ଷ୍ଟୋଭ ମାରିକି ଫିତା ଦିଆ ହେଇଥିବ କି ଏଇ ହେଇଥିବ ସେଇଟାକୁ କରିବାକୁ ପଡ଼ିବ ସେଥିରେ କଲେ କିନ୍ତୁ ସବୁଠୁ ସୁବିଧା ହେବ ଆମ ଇଣ୍ଡକ୍ସନ୍ ବାସନ ଆଣିକି ଇଣ୍ଡକ୍ସନରେ ରୋଷେଇ କଲେ ସୁବିଧା ପ୍ରେସରରେ ବି ଯଦି କରିବ ଆମେ ପ୍ରେସର୍ ଯଦି ଗ୍ୟାସରେ ବସେଇବା ପ୍ରେସରରେ ଡାଲମା ଡାଲି ଯାହା ବି କରିବା ସେଇଟା ଆହୁରି ସୁବିଧା ହେଉଛି ତେଣୁ କରି ଏହି ଜିନିଷ ହିଁ କଲେ ଆଗରୁ ଯେଉଁ ଚୁଲିରେ କରୁଥିଲେ ସେଥିରେ ସମୟ ବହୁତ ଯାଉଥିଲା ଏଥିରେ କମ୍ ସମୟ ଭିତରେ ଶିଗ ବହୁତ୍ ପ୍ରକାର ଆଇଟମ୍ ହେଇପାରିବ ସମୟ ବି ଆମର ବଞ୍ଚିପାରିବ ତେଣୁ କରି ଏହିସବୁ ସୁବିଧା ହେଉଛି ଏଥିରେ ଆଉ ଇଣ୍ଡକ୍ସନରେ ଷ୍ଟୋଭରେ ଆଉ